ହ୍ୟାଲୋ ବଲାଙ୍ଗୀର୍କେ ସିନେମା ଦେଖିଯିମା ହଁ କାଲ୍ କାଲ୍କେ

ଟାଇମ୍ ହଁ କାଣା କାଣା ଖାଏବ ହଁ ହଁ ବା ବାଇକ୍

ହଁ ଯିମା ଆଉ କିଏ ଯିବା ଆମେ ଦୁଇ ଜଣ ଯିମୁ ହଁ ମୁଇଁ ରଖିଛେଁ ହ୍ୟାଲୋ ହଁ ହଁ ରଖିଛେଁ କେତେ ଲାଗ୍ବାନ ପାଁଚ୍ ହଜାର୍ ଧରିଥିମା ହଁ ଧରିଥିମା ସେ ସିଜା ହେନ୍ତା କେଁ ସେ ଜାଗା ଦେଖିଛୁ ତ ସିନେମା ହଲ୍ ହଁ କେତେ କିଲୋମିଟର୍ ହେବା ତିରିଶ କିଲୋମିଟର୍ ହେବା ହଁ ବେଲେ ତୁଇ ସେ ଡ୍ରେସ୍ ଘିନ୍ବୁ ତେଲ୍ ହେନ ହେନ୍ତା ଏ କେଁ ଓହୋ କେନେ ମିଲ୍ସି କେଁ ଓ ବିଗ୍ ବଜାର୍ରେ ମିଲ୍ସି ହଁ ଦେଖ୍ମା ହଁ ହଁ ଧରିଥିମି ପଏସା ଘିନ୍ମା ହଁ ବେଲେ କାଲ୍କେ ଯିମଅ ସେ ହଁ ବେଲେ

ଚପଲ୍ ବି ଆରୁ ଜଲ୍ଦି ବାହାରିଥିବ ସେ ହଁ ହଁ ହଁ ରଖ